ସରକାରୀ ଯୋଜନା ହେଲା ଗୋଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏଥିରେ ଆମେ ଗରିବ ଲୋକମାନେ ବହୁତ ଉପକୃତ ହେଉଛୁ ସପୋଜ୍ ଧରାଯାଉ ଜଣେ ଗରିବ ଘର ଲୋକ ସ୍ୱାସ୍ଥ୍ୟରେ ମେଡ଼ିକାଲରେ ପଡ଼ିଲା ତାକୁ ବିଜୁ ସ୍ମାର୍ଟ କାର୍ଡ଼ ଦେଇକି ବହୁତ ଉପକୃତ ହେଉଛେ ଅଧା ପଇସାରେ ମେଡ଼ିସିନ ମିଳୁଛି ଓ କାଳିଆ ଯୋଜନା କାଳିଆ ଯୋଜନାରେ ଆମ ଚାଷୀବାସୀ ମାନେ ବହୁତ ଉପକୃତ ହେଉଛନ୍ତି କାଳିଆ ପଇସାରେ ତାଙ୍କର ଯେତେ ବି କ୍ଷତି ପୂରଣ ହେଇଥିବ କାଳିଆ ପଇସାରେ ପାଇଥାନ୍ତି ଓ ମଧୁବାବୁ ପେନସନ୍ରେ ହେଲା ସପୋଜ୍ ଧରା ସେମାନେ ପେନସନ୍ ବହୁତ ଉପକୃତ ହେଉଛନ୍ତି କାହିଁକିନା ତାଙ୍କର ବୁଢ଼ା ଅବସ୍ଥାରେ କେହି କାହା କେହି ତାଙ୍କ ପୁଅମାନେ ନ ଦେଖିଲେ ବି ସେ ମଧ୍ୟ ପେନସନ୍ ମାଧ୍ୟମରେ ସେମାନେ ତାଙ୍କର ଭରଣପୋଷଣ କରିଥାନ୍ତି ପକ୍କା ଯୋଜନା ଗୋଟେ ସ୍କିମ୍ ସେଥିରେ ଗରିବ ଘର ଗରିବ ଲୋକମାନଙ୍କର ଘର ନଥାଏ ଓ ପକ୍କା ଘର ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଯୋଗାଇ ଦିଆଯାଉଛି ଆଉ ଏଥିରେ ଗରିବ ଲୋକମାନେ ବହୁତ ଉପକୃତ ହେଇଥାନ୍ତି ଓ